ଆଧୁନିକ ଦୁନିଆରେ ଓଡ଼ିଆ ଭାଷାକୁ ନେଇ ବହୁତ ସମସ୍ୟାର ଆମକୁ ସମ୍ମୁଖୀନ ହେବାକୁ ପଡ଼ୁଛି ଯେମିତିକି ବହୁତ ଲୋକ ଅଛନ୍ତି ଓଡ଼ିଆ ଜାଣିଛନ୍ତି ଓ ଆମ ଓଡ଼ିଶାରେ ତ ଓଡ଼ିଆ ଭାଷାକୁ ବହୁତ ଗୁରୁତ୍ୱ ଦିଆଯାଏ ବହୁତ ଲୋକ ଅଛନ୍ତି ଓଡ଼ିଆ ଜାଣିଛନ୍ତି ବହୁତ ଲୋକ ଅଛନ୍ତି ହିନ୍ଦୀ ବି ଜାଣିଛନ୍ତି ବହୁତ ଲୋକ ଇଂଲିଶ୍ ବି ଜାଣିଛନ୍ତି କି ଓଡ଼ିଆ ଜାଣିଛନ୍ତି ତ ସେ ହିନ୍ଦୀ ଜାଣିନାହାନ୍ତିନି ହିନ୍ଦୀ ଯିଏ ଜାଣିଛନ୍ତି ଇଂଲିଶ୍ ଯିଏ ଜାଣିଛନ୍ତି ସେମାନେ ଓଡ଼ିଆ ବି ବୁଝିପାରନ୍ତି ନାହିଁ ସେଇଳାଗି ବହୁତ ସମସ୍ୟା ହେବାକୁ ପଡ଼େ ଯେ ଧର ବହୁତ ପ୍ରକାର ସମସ୍ୟା ଆମକୁ ସମ୍ମୁଖୀନ ହେବାକୁ ପଡ଼େ ବହୁତକୁ ଭାଷାକୁ ବି ନେଇକରି ଆମକୁ ସମ୍ମୁଖୀନ ହେବାକୁ ପଡ଼େ ଆଉ ଓଡ଼ିଆ ଆମର ବହୁତ ଶ୍ରେଷ୍ଠ ଭାଷା ଆମେ ଓଡ଼ିଶାରେ ରହୁଛୁ ସେତେବେଳେ ଆମେ ଓଡ଼ିଆକୁ ବହୁତ ପ୍ରାଧାନ୍ୟ ଗୁରୁତ୍ୱ ଦେଉଛୁ ଓଡ଼ିଆ ଭାଷାକୁ ବହୁତ ଲୋକ ଅଛନ୍ତି ହିନ୍ଦୀ ଇଂଲିଶ୍ରେ କଥାବାର୍ତ୍ତା ହେଉଛନ୍ତି ସେମାନେ ଓଡ଼ିଆ ଶିଖି ନାହାନ୍ତି ନା ବୁଝିପାରନ୍ତି ନାହିଁ ସେମିତି ଓଡ଼ିଆ ଲୋକ ହିନ୍ଦୀ ଇଂଲିଶ୍ ବି ବୁଝିପାରନ୍ତି ନାହିଁ ସେ ଭାଷାକୁ ବୁଝିପାରନ୍ତି ନାହିଁ ତ ସେଇଲାଗି ବି ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ